ଆମ ଗାଁ ଗହଳିମାନଙ୍କର କୁକୁଡ଼ାମାନଙ୍କର ଖାଦ୍ୟ ଆମେ ତ କଳା ଜାଗାରେ ଆମେ କୁକୁଡ଼ା ଛାଡ଼ି ଦେଉ ତାଙ୍କେ ଗୁଡ଼ି ମାଟି ଖାଇକି ଚାଉଳ ଘର ଚାଉଳ ଯଦି ଖାଇବେ ତା'ପରେ ଆମ ବଳକା ଥିବା ଭାତ ପେଜ କୁକୁଡ଼ା ଖାଇକି ତାଙ୍କେ ରହିବେ ତା'ଠୁ ମକା ଶୋୟାବିନ ଖାଦ୍ୟ ଗହମ ଇତ୍ୟାଦି ତାଙ୍କ ପାଇଁ ବି ଭଲ ସେଥିପ୍ରତି ବି କିଛି ଅସୁବିଧା ନାହିଁ କାହିଁକିନା ଆମ ଦେଶୀ ଜାଗାମାନଙ୍କରେ ଅଧିକାଂଶରେ ବାଲି ଗୋଡ଼ି ଖାଇକି କୁକୁଡ଼ାମାନେ ବଞ୍ଚିଥାନ୍ତି